ଆମ ଅଞ୍ଚଳରେ ଧାର୍ମିକ ହେଉଛି କାଳୀ ପୂଜା ଦୁର୍ଗା ପୂଜା ତା'ପରେ ଅନ୍ୟାନ୍ୟ ଅଷ୍ଟପ୍ରହରୀ ନାମ ଯଜ୍ଞ ଏସବୁ ହେଉଛି ଧାର୍ମିକ ଅନୁଷ୍ଠାନରେ ବହୁତ ଲୋକ ଆସୁନ୍ତି ଧର୍ମ ବିଷୟରେ ଆଲୋଚନା କରି କରାହୁୁଏ ସେଠୁ ଆମେ ସମସ୍ତେ ଗାଁ ଲୋକ ବସିକି ଶୁଣୁ ସେ ଭିତରେ ନୂଆଖାଇ ନୂଆଖାଇଟା ଆପଣଙ୍କର ଯେଉଁ ପିଠା ପଣା ଲୋକ ବାହାର ଲୋକ ଆସନ୍ତି କୁଣିଆ ଆସନ୍ତି ସେମାନେ ପିଠା ପଣା ଖାଆନ୍ତି ଶୁଣିଆ ଶୁଣିଆ ପର୍ବଟା ପର୍ବ ହେଉଛି ଆପଣଙ୍କର ଆମର ଏରିଆରେ ଦେଶୀଆ ମାନଙ୍କର ଯେଉଁ ପର୍ବ ସେଇଟା ଶୁଣିଆରେ ତାଙ୍କର ନାଚ ଗୀତ ହୁଏ ଧନୁଯାତ୍ରା ଧନୁଯାତ୍ରାଟା ଆପଣ ଧନୁ ତୀର କରି ପ୍ରତିଯୋଗିତା ହୁଏ ସେଇଠୁ ବହୁତ ଲୋକ ଆସି ଗହଳି କରେ ଏବଂ ସେଠି କରି ରଥଯାତ୍ରା ରଥଯାତ୍ରାଟା ଆମର ଓଡ଼ିଶାର ମେନ୍ ପର୍ବ ସେଇଟା ଆମର ସମସ୍ତେ ପାଳନ କରୁ ସେଠି ଭକ୍ତମାନେ ଆସନ୍ତି ଆମେ ଶୁଣୁ ଭକ୍ତ ବସନ୍ତି ଆମେ ଶୁଣୁ ସେଠି ଯାଆନ୍ତୁ ରଥ ଟଣା ହୁଏ ବହୁତ ଲୋକ ଆସନ୍ତି ଏଇଟା ହେଉଛି ଆମର ରଥଯାତ୍ରା